ଆମ ଗାଁରେ ମେଡ଼ିକାଲର ସୁବିଧା ରହିଛି ସେଥିରେ ମନେ ଅନେକ ଡାକ୍ତର ରହିଛନ୍ତି ହେଲେ ଡେଡ଼ି କେଲ ଡେଡ଼ିକାଲ ପାଇଁ ପାଠ ପଢ଼ିବା ପାଇଁ ଆମ ଗାଁ ଗାଁରେ ପିଲାମାନଙ୍କ ପାଇଁ ସୁବିଧା ନାହିଁ ତେଣୁ ପିଲାମାନେ ବାହାରକୁ ଯାଇ ପାଠ ପଢ଼ିବାକୁ ପଡ଼ୁଛି ପଡ଼ୁଛି ସେମାନଙ୍କୁ ବହୁତ ଅସୁବିଧା ଭୋଗୀ ପାରୁ ଭୋଗିବାକୁ ପଡ଼ୁଛି